ହଁ ମୋତେ ଏମିତି ଗୋଟିଏ ସମୟ ଆସିଥିଲା ଯେଉଁ ସମୟରେ କି ମୋତେ ମୁଁ ଯେତେବେଳେ ଗୋଟିଏ କୋଚିଂ ସେଣ୍ଟର୍ରେ ଜଏନ୍ କରିଥିଲି ତ ସେତେବେଳେ ମୁଁ ସମସ୍ତଙ୍କଠୁ ସାନ ଥିଲି ଆଉ ସମସ୍ତେ ମୋ ଠୁ ମାନେ ସିନିୟର ଥିଲେ ମୋର ବି ସେତେ ଆରମ୍ଭରୁ ସେତେ ମାନେ ନୂଆ ଥିଲି ମୋର କୌଣସି ପ୍ରକାର ପାଠପଢ଼ାର ଏକ୍ସପେରିଏନ୍ସ ନଥିଲା ସେମାନେ ବହୁତ ଏକ୍ସପେରିଏନ୍ସ ଥିଲେ ତ ସେତେବେଳେ ମୁଁ ତାଙ୍କ ସାଙ୍ଗରେ ମାନେ ତାଙ୍କ ପାଖାପାଖି ବସିବାଟା ତାଙ୍କ ସହିତ ମିଟିଂ ଆଟେଣ୍ଡ କରିବା ତାଙ୍କ ପିଲାଙ୍କୁ କେମିତି ପଢ଼ାଇବା ତ ଫାଷ୍ଟ ଫାଷ୍ଟ ମୁଁ ଯେହେତୁ ଏତେ ସାନ ମୋର ତାଙ୍କ ପ୍ରତି ଟିକେ ଭୟ ଥିଲା ଏବଂ ପରେ ତାଙ୍କ ସହିତ ମୁଁ ଧୀରେ ଧୀରେ ସମୟ ସହିତ ମୋତେ ମିଶିବା ପାଇଁ ଟିକେ ଟାଇମ୍ ଲାଗିଥିଲା ଏବଂ ତା ପରେ ମୁଁ ମଧ୍ୟ ସେମାନଙ୍କ ସହିତ ମିଶି ଯାଇଥିଲି ଏବଂ ତା ପରେ ମୋ ପାଇଁ ପରିସ୍ଥିତି ମଧ୍ୟ ସହଜ ହୋଇଯାଇଥିଲା